ପାଣି ପାଣିର ଅନ୍ୟ ନାମ ଜଳ ଜଳକୁ ବହୁତ ଯେତିକି ଶୁଦ୍ଧ କରି ପିଇବା ସେତେ ଭଲ ଦେହ ପାଇଁ ଆଉ ଗାଁମାନଙ୍କରେ ପାଣି ବା ଜଳକୁ ବହୁତ ଖରାପ ଭାବରେ ପିଇଥାନ୍ତି ଯାହାକି ସେମାନେ ଅନେକ ରୋଗରେ ମଧ୍ୟ ପଡ଼ିଥାନ୍ତି ଯେଉଁ ଫିଲ୍ଟର କିମ୍ବା ବଡ଼ ବଡ଼ ଯେଉଁ ଫିଲ୍ଟର ଥାଏ ତାହାକୁ ଗାଁ ଲୋକ ପଇସା ନଥିବାରୁ କିଣି ପାରିନଥାନ୍ତି ଯାହାକୁ ସେମାନେ ବହୁତ ଅସୁବିଧାରେ ମଧ୍ୟ ପଡ଼ିଥାନ୍ତି

ଏବେ ଯେଉଁ ପ୍ରକାରର ଫିଲ୍ଟର ସବୁ ବାହାରୁଛି ତା ବହୁତ ଦାମ ଆଉ ବହୁତ କ୍ୱାଲିଟି ମଧ୍ୟ ରହୁଛି ସେହିପରି ସେ ଫିଲ୍ଟର କିଣି ନ ପାରିଲେ ପାଣିକୁ ଗରମ କରି ଓ ଛାଣିକି ପିଇଲେ ଦେହ ପାଇଁ ଭଲ ରହିଥାଏ ସହରମାନଙ୍କରେ ଅନେକ ଲୋକ ଫିଲ୍ଟର ମଧ୍ୟ ୟୁଜ୍ ୟୁଜ୍ କରୁଛନ୍ତି ଆଉ ଗାଁମାନଙ୍କର ଲୋକମାନଙ୍କୁ ସେତିକି ପଇସା ନଥିବାରୁ ସେମାନେ ଫିଲ୍ଟର ଫିଲ୍ଟରର ବ୍ୟବହାର କରିପାରୁନାହାନ୍ତି